ମାଛ ଧରିବାରେ ମୋର ହେଉଛି ମାଛ ଧରିବା ବହୁତ କଷ୍ଟ କିନ୍ତୁ ମୁଁ ଯେପରି ଧରେ ତାହା ହେଲା ଦେଖି ଧରିବା ସହଜ କି ମାଛ ମଧ୍ୟ ବହୁତ ଚାଲାକି ହୋଇଥିବାରୁ ସେ ପାଣି ମଧ୍ୟରେ ହାତ ମଧ୍ୟ ଭିତରେ ଗଳିକି ଯାଇପାରେ ମୁଁ ବାତ୍ୟା କିମ୍ବା ଖରାପ ପାଣିପାଗର ସମ୍ମୁଖୀନ ହୋଇଛି ଦୁଇ ହଜାର ତେର ମସିହାରେ ଆମ ଗାଁରେ ବାତ୍ୟା ହୋଇଥିଲା ସେହି ବାତ୍ୟାରେ ଆମ ଘରର ଅଧା ପାଣି ବୁଡ଼ି ଯାଇଥିଲା ମଧ୍ୟ ଆମେମାନେ ଚାଉଳ ସବୁ ଉପର ଛାତ ଛାତ ଘରକୁୁ ଯାଇଥିଲୁ ଏବଂ ସେଥିମଧ୍ୟରେ ଆମର ଅଧରୁ ଅଧିକ ସମାନ ଭାସିଯାଇଥିଲା ଏବଂ ଗାଈ ଗୋରୁମାନଙ୍କୁ ମଧ୍ୟ ଛାତ ଉପରକୁ ନିଆଯାଇଥିଲା ଏବଂ ସବୁ ସାମାନ ଆମର ପାଣିରେ ଭାସି ଯାଇଥିଲା ଏବଂ ଆମର ମଧ୍ୟ ପାଣିରେ ଭାସି ଯାଇଥିଲା ଆମର ଗାଈ ଗୋରୁମାନଙ୍କୁ ଖାଦ୍ୟ ଖାଇବାକୁ ମିଳୁନଥିଲା ତେଣୁ ଆମେମାନେ ଥିବା ଆମର କୁଣ୍ଡାକୁ ଗାଈମାନଙ୍କୁ ଖାଇବାକୁ ଦେଉଥିଲୁ ଏବଂ ତାହା ହେଲା କୁଣ୍ଡାକୁଣ୍ଡା ଅଧିକ ଅଧିକ ଗାଈକୁ ଭଲ ଲାଗେ ଯାହା ନଚେତ ଘାସ ଘାସ ମଧ୍ୟ ସେଥିମଧ୍ୟରୁ ଦେଇ ଦେଇ ହେଉ ନ ସେଥିମଧ୍ୟରୁ ସବୁଠୁ କଷ୍ଟ ହୋଇଥିଲା ଗାଈକୁ ଖାଦ୍ୟ ଯୋଗାଇବା